ଆମେ ହେଲୁ ମୟୂରଭଞ୍ଜ ବାସିନ୍ଦା ଲୋକ ଆମେ କୁଡ଼ମୀ ସମ୍ପ୍ରଦାୟର ଲୋକ ଆମର ଜାତି କୁଡ଼ମୀ ଜାତି ଆମ ଗାଁ ଗହଳିରେ ଗରମ ପର୍ବ ହୁଏ ଆଉ ଛଅ ନୃତ୍ୟ ହୁଏ ଏବଂ ଝୁମର ନୃତ୍ୟ ହୁଏ ଏଥିରେ ସବୁ ଗାଁର ସବୁ ଆବାଳବୃଦ୍ଧ ବନିତା ସମସ୍ତେ ସେ ନାଚରେ ଅଂଶଗ୍ରହଣ କରନ୍ତି ଆମର ଯେଉଁ ଗରମ ପର୍ବ ହୁଏ ଜାତି ଯେଉଁ ଇଏ ରହିଛି ପ୍ରଥା ରହିଛି ସେଥିରେ ସବୁ ଝିଅ ପୁଅ ସମସ୍ତେ ନୃତ୍ୟ କରନ୍ତି ଏବଂ ସବୁ ଯେଉଁ ତା'ପରେ ଆସେ ଆମର ଛଉ ନୃତ୍ୟ ସେଇଟା ଆମ ଛଉ ପର୍ବ ଛତୁଆ ପର୍ବରେ ହୁଏ ସେଥିରେ ଆମର ସବୁ ଛୁଆ ପାଖରୁ ସବୁ ବଡ଼ ବଡ଼ ଝିଅ ସାଂସ୍କୃତିକ କାର୍ଯ୍ୟକ୍ରମ ସେଇଟା ତେଣୁ ସମସ୍ତେ ସେଥିରେ ଯୋଗ ଦେଇକି ସମସ୍ତେ ନୃତ୍ୟ କରିଥାନ୍ତି ସେଇଟା ଆମର ବର୍ଷକୁ ଥରେ ହୁଏ

ଛତୁଆ ଏବଂ ଆମର ଯାହା ଅଛି ଛତୁଆ ପର୍ବରେ ପଣାସଂକ୍ରାନ୍ତିରେ ସେଇଟା ହୁଏ ଏବଂ ଝୁମର କାର୍ଯ୍ୟକ୍ରମ ଆମର ଦୀପାବଳିରେ ହୁଏ ଏବଂ ମକରରେ ମଧ୍ୟ ହୁଏ ଏଥିରେ ସମସ୍ତ ଝିଅମାନେ ସବୁ ଝିଅ ହେଉ କିମ୍ବା ବୋହୂ ହେଉ ସମସ୍ତେ ନାଚନ୍ତି ସେଇଟା ଆମର ଜାତିପ୍ରଥା ଏବଂ ସେଥିରେ ଏମାନେ ମଧ୍ୟ ସମସ୍ତେ ସବୁ ନାଚ ଗୃତ କରିକି ସବୁ କଳାକାର ଭତ୍ତା ମଧ୍ୟ ଆଜି ସବୁ ପାଇଲାଣି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଇକି ଆଉ ଛତୁଆ ପର୍ବରେ କେବଳ ଛଉ ନୃତ୍ୟ ହୁଏ ସେଇଟା ଦେଇକି ମଧ୍ୟ ସମସ୍ତେ ସବୁ ଇଏ ପାଇଲାଣି କଳାକାର ଭତ୍ତା ସବୁ ପାଇଲାଣି ଏବଂ